ହଁ ଅଛି ଏବେ ଚାଲିଛି ବନା ଆଉ ଏବେ ତ ସବୁ ମହରକ ଆଉ ଏବେ ଗୋଟା ଦୁଇଟାକୁ କୋଡ଼ିଏ ଟଙ୍କା ନେଉଛୁ ଗୋଟେ ଗୋଟେ ଦଶ ଟଙ୍କା ଲେଖେ ଆଉ ଆଉ କ'ଣ କରିବା ତ ସବୁ ମହରକ ହେଲା ତେଲ ବେସନ ସବୁ ମହରକ କ'ଣ କରିବା ଆମକୁ ପୋଷେଇଲେ ତ ସମସ୍ତେ ସମସ୍ତେ ଯାଉଛନ୍ତି ହେରି ବାହାରି ଆଉ ଏତେ ରେଟ୍ ହେବନି ସବୁ ମହରକ ହେଲା ଆଉ ଆଉ କ'ଣ କରିବା ଆଉ ଯାହାର ହେଲେ ପେଟ ପୋଷିବାକୁ ତ କରାହେବ ନା ଟିକେ ଆଉ କ'ଣ କରିବା ଆଉ ଖାଉଛନ୍ତି ଯାହାକୁ ଯାହାର ଅସୁବିଧା ହେଉଛି ସେଇ ସିନା ଖାଉନି ଆଉ ସୁବିଧା ହେଲେ ଆଜି ପଇସାପତ୍ର ଥିବ କି ନଥିବ ସମେସ୍ତ ବରା ଖାଉଛନ୍ତି କି ସନ୍ଧ୍ୟାବେଳେ ଟାଇମ୍ରେ ଖାଉଛନ୍ତି ନା କ'ଣ ହେଉଛି ଆଉ ଆଉ ହେଉଛି ଆଉ କ'ଣ ତା' ସବୁ ତ ମହରକ ହେଲା ଯାହା ଯେଉଁଦିନ ଯେତିକି ହେଲା ଆଉ ହଁ ହଁ

ଘରେ ବସିବାଟା କ'ଣ କରିବା ଆଉ ଯାହା ହେଲେ ଟିକେ ବନାଇକି ଦେବାକୁ ପଡ଼ୁଛି ନା ହଉ ଦେଖନ୍ତୁ କ'ଣ ସୁବିଧା ଦେଖନ୍ତୁ କ'ଣ ସୁବିଧା ହେଲେ ଯିବା ଆଉ ହଁ ହଁ ହଁ ସୁବିଧା ଯିବା ଆଉ ସୁବିଧା ହେଲେ ଯିବା ହଁ ହଁ ହଁ ହଁ ହଉ ଦେଖିବା ଆଉ ଗଲେ ଇଆଡ଼େ ଛାଡ଼ିଦେବା ସିଆଡ଼େ ଯିବା ହାରି ଆଉ ହଉ ଠିକ୍ ଅଛି ତୁମେ ଯେବେ ଦିଅ ମୋତେ କହିବ ତା'ପରେ ଯିବା ମିଶି କରି ଆଉ ହଉ ରଖିଲି ହେଲା